ହଁ ମୁଁ ଡ୍ୟାନ୍ସ ରିଲ୍ ଆଉ ସର୍ଟସ୍ ଇଣ୍ଟରନେଟ୍ରେ ଦେଖେ ସୋସିଆଲ୍ ମିଡ଼ିଆରେ ଦେଖେ ଏବଂ ସୋସିଆଲ୍ ମିଡ଼ିଆରେ ମୋର ପ୍ରିୟ ନୃତ୍ୟଶିଳ୍ପୀ ଅଛନ୍ତି ବହୁତ ଅଛନ୍ତି ତା' ଭିତରୁ ଜଣେ ରେମୋ ଡିସୋଜା ଯିଏକି ଡ୍ୟାନ୍ସ ପ୍ଲସ୍ରେ ଏବେ ମେନ୍ ଭାବରେ କାମ କରନ୍ତି ଆଉ ଦ୍ଵିତୀୟଟି ହେଉଛନ୍ତି ଆମର ଆମର ଧର୍ମେସ ସେ ବି ମୋତେ ବହୁତ ଭଲ ଲାଗନ୍ତି ସେ ଭଲ ଡ୍ୟାନ୍ସ କରନ୍ତି ତ ମୋତେ ଏସବୁ ଭଲ ଲାଗେ